ସାତ ପାଞ୍ଚ ଉଣେଇଶିଶହ ଅଠାନବେ ଛଅ ଚାରି ଦୁଇହଜାର ବାର ଆଠ ଦୁଇହଜାର ଚାରି ତିନି ବାର ଦୁଇହଜାର ବାର ନଅ ଦଶ ଦୁଇ ହଜାର କୋଡ଼ିଏ